ମୁଁ ଆଞ୍ଚଳିକ କିମ୍ବା ରାଜ୍ୟ ମୁଁ ରାଜ୍ୟସ୍ତରୀୟ ଆର୍ନ୍ତଜାତୀୟ ସ୍ତରରେ ଆୟୋଜିତ କୌଣସି ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଅଛି ଏଣୁ ମୋତେ କୌଣସି ଏପର୍ଯ୍ୟନ୍ତ କିଛି ସହଯୋଗ ମିଳିପାରିନଥିବାରୁ ମୁଁ ଅଂଶଗ୍ରହଣ କରିପାରିନାହିଁ ଯଦ୍ଦ୍ଵାରାକି ମୁଁ ଚେଷ୍ଟା କରୁଛି କୌଣସି ଏକ ଆଞ୍ଚଳିକ କିମ୍ବା ରାଜ୍ୟସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି କାହିଁକିନା ମୁଁ ଯାହାବି ସବୁ ଆମର ଆଖପାଖ ଅଞ୍ଚଳରେ ଫଟୋଗ୍ରାଫି ନିଏ ପାଖରେ ଥିବା ବାସିନ୍ଦାଗୁଡ଼ିକ ମୋ' ଫଟୋ ପ୍ରତି ଦେଖି ବହୁତ ଆକୃଷ୍ଟ ହୁଅନ୍ତି ଏବଂ ମୋତେ ପରାମର୍ଶ ଦିଅନ୍ତି ଯେ କୌଣସି ଏକ ଜାତୀୟ କିମ୍ବା ଆର୍ନ୍ତଜାତୀୟ ସ୍ତରରେ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ତେଣୁ ମୁଁ ବହୁତ ଇଚ୍ଛୁକ ଅଛି ସେମାନଙ୍କ ପରାମର୍ଶ କ୍ରମେ ମୋତେ ମୁଁ ବି ବହୁତ ଇଚ୍ଛୁକ ଅଛି ସେଥିରେ ଅଂଶଗ୍ରହଣ କରିବାପାଇଁ କିନ୍ତୁ ମୋତେ ଏପର୍ଯ୍ୟନ୍ତ କୌଣସି ସୁଯୋଗ ସହଯୋଗ ନମିଳିପାରିଥିବାରୁ ମୁଁ ସେଥିରେ ଅଂଶଗ୍ରହଣ କରିପାରି ନାହିଁ ମୁଁ ଆଗକୁ ମଧ୍ୟ ମୋର ଫଟୋଗ୍ରାଫି ଉଠାଇବା ଜାରିରଖିବି ଯାହାଦ୍ଵାରା କି ମୁଁ ଫଟୋଗ୍ରାଫିରେ ଗୋଟିଏ ଉତ୍କୃଷ୍ଟ କାରଣ ରହୁଛି ଯେ ମୁଁ ଯାହାବି ଫଟୋଗ୍ରାଫି ଉଠାଏ ତାହାର ପ୍ରତିଛବିଗୁଡ଼ିକ ବହୁତ ନିଃସ୍ପଷ୍ଟ ଏବଂ ସ୍ପଷ୍ଟୀକରଣ ଭାବରେ ଦେଖାଯାଇଥାଏ ଏବଂ ଲୋକମାନଙ୍କୁ ବହୁତ ଆକୃଷ୍ଟ କରିଥାଏ ସେଥିଲାଗି ମୁଁ ଅଂଶଗ୍ରହଣ କରିବାକୁ ଚାହୁଁଛି